ଆମର ସାଙ୍ଗମାନଙ୍କୁ ଏଇଆ ମାନେ ଜଣେଇବାକୁ ଚାହୁଁଛି ଯେ ହେଉଛି ସେଇଠି ଜଗତସିଂହପୁରରେ ଭଲ କ'ଣ ଖାଇବା ମିଳଛି ଆଉ ଇଏ ରେଷ୍ଟୁରାଣ୍ଟ୍ ଅନୁସାରେ କ'ଣ ମାନେ ଭଲ ଖାଦ୍ୟ ମିଳିପାରିବ ସେ ଜାଗାରେ ଏଇସବୁ ଟିକିଏ କହିବୁ ଆଉ ନିଜ ଯାହା ଭଲ ଲାଗୁଥିବ ମୋତେ କହିବୁ ଦେଖିବା କ'ଣ କରିବା ଆଉ ଏଇସବୁ ବିଷୟରେ ଆଉ ମୁଁ ତ ତିର୍ତ୍ତୋଲ ରହୁଛି ତୁ ମୋତେ ଗୋଟେ କାମ କର ଭଲ ଖାଦ୍ୟ ଯାହା ସେଇଠି ଥିବ ମୋତେ ଗୋଟେ ପଠା ଆଉ ସେଇଠି କ'ଣ ବରା ଇଟିଲି ଆଉ କ'ଣ ମାନେ ଭଲ ଖାଦ୍ୟ ମିଳୁଛି ଯାହା ମିଳୁଛି ମୋତେ କହ ହେଲା

ଅ ହଉ ଏମିତି ତା'ହେଲେ ନା ତା'ହେଲେ ତୁ ମୋତେ ଗୋଟେ କାମ କର ମୁଁ ତିର୍ତ୍ତୋଲରେ ରହୁଛି ତୁ ମଁ ତିର୍ତ୍ତୋଲରେ ଛାଡ଼ିକରି ଇଏ କରିଦେ ଆଉ କେତେ ସମୟ ଭିତରେ ଏଇସବୁ ହୋଇଯିବ ଆଉ ଅନ୍ଲାଇନ୍ରେ ମୁଁ ପେମେଣ୍ଟ୍ କଲେ ଚଳିବ ହଁ ହଉ ଆଉ ହ୍ୱାଟ୍ସପ୍ ନମ୍ବର୍ ଯଦି କିଛି ପ୍ରୋବ୍ଲେମ୍ ରହିଲା ମୋତେ ହ୍ଵାଟ୍ସପ୍ ନମ୍ବର୍ରେ ଆପଣ ଯୋଗ କରିବେ ଆଉ ଆଉ କ'ଣ କରୁଛୁ ମୁଁ ଏଇ ଯେଉଁ ମୋତେ ଟିକିଏ କହିବୁ ଆଉ ଭଲ ଖାଦ୍ୟ ଟିକିଏ ମାନେ ପାର୍ସଲ୍ଟା କରିବି ଆଉ ଖାଦ୍ୟର ସାମଗ୍ରୀର ମାନେ ମେନ୍ୟୁ ଯାହା ଥିବ ମୋତେ ଟିକିଏ କରି ଜଣାଇବେ ଆଉ ତେଣୁ ଏ ବାର୍ତ୍ତାଟା ଟିକିଏ ପହଞ୍ଚାଇ ଦେବେ ଆଉ ୱାଟ୍ସପ୍ରେ ନାଇଁ ଇଏ କରିଦେବେ ଆଉ ତା'ପରେ ଏଇସବୁ ରହିଲେ ଏ ଯେଉଁ ଆପଣ ଆପଣ ଯଦି କିଛି ଅଲଗା ଜାଣିବାକୁ ଚାହୁଁଛନ୍ତି ତା'ହେଲେ ହ୍ଵାଟ୍ସପ୍ ନମ୍ବର୍ରେ ମୋତେ କଲ୍ କରିବେ